ହଁ ହେବା ହେବା କେନ୍ କେନ୍କେ ଯିବାକେ କି ଭୁବନେଶ୍ୱର ଗଲେ ପାଁ ଶହ ଟଙ୍କା ପଡ଼୍ବା ହଉ ଆସ ଦେଖ୍ମା ହଁ ହଁ ଭଲ୍ ସିଟ୍ ଅଛେ ଆଗ୍ଆଡ଼େ ହଁ ହଁ କାଟି କାଟି ସିନା ପଚାଶ୍ ଟଙ୍କା କାଟ୍ବି କାଣା ଅଧିକା କାଟି ପାର୍ବି ଆଉ ହଏ ହୋ ସବୁ ବସ୍ରେ ନ ହେନ୍ତାନ ଅଛେ ହଉ ଠିକ୍ ହଉ ତୁମେ ଆସ ତ ଦେଖ୍ମା କାଁ ହେଲେ କର୍ମା ଦୁଇ ବର୍ଷ ତ କୋଭିଡ଼୍ ହେଇଗଲା ହଉ କର୍ମା ବସ୍ ମୋର୍ ହଁ ମୋର୍ ବସ୍ରେ ହେନ୍ତା ବି କିଛି ଅସୁବିଧା କିଛି ନାଇଁ ହୁଏ ନାଇଁ ନାଇଁ ନାଇଁ ସାଧା ସିଧା ଡ୍ରାଇଭର୍ଟା

ହଁ ହଁ ଡ୍ରାଇଭର୍ ମଦ ଦେଖ୍ଲେ ବାନ୍ତି କରୁଛେ ଆମର୍ ଡ୍ରାଇଭର୍ ହୋ ହଏ

ହଁ ହ୍ୟାଲୋ ହଁ ସାଡ଼େ ଚାର୍ଶ କର୍ବେ ମୁଇଁ ତ ଚାକିରୀ ବାକିରୀଟେ କରୁଚେଁ ଏବେ ତ ମୁଇଁ ବି ମୁଇଁ ମୋର୍ ପିଲାଛୁଆଙ୍କର୍ ଲାଗି ଖଟୁଚେଁ ନା ହଁ ମର୍ ପେଟଟା ମାରିକି ବଞ୍ଚ୍ବି କେନ୍ତି ହେଲେ ବି